ହ୍ୟାଲୋ ମାଆ ମଙ୍ଗଳା ରେଷ୍ଟୁରାଣ୍ଟରୁ କହୁଛନ୍ତି ଆପଣ ଆଗଥର ଯେଉଁ କୁପନ୍ ଦେଇଥିଲେ ସେ କୁପନ୍ରେ ଆପଣ ମୁଁ ଅର୍ଡ଼ର କରିଥିଲି ଭାତ ଡାଲି ତରକାରୀ ଆଣିଥିଲି ଏବେ ଯଦି ମୁଁ ଅର୍ଡ଼ର କରୁଛି ତାହେଲେ ତା ସହିତ ଆଉ କିଛି ଆଇଟମ୍ ଏକ୍ସଟ୍ରା ଅଛି କି